କିଏ ଅଟୋ ଭାଇ କହୁଛନ୍ତି ଅଟୋ ଭାଇ କହୁଛନ୍ତି କି ହଁ ଟିକିଏ ଭାଇ ମୋର ଫୁଲବାଣୀରୁ ଟିକିଏ ଟୀକାବାଲି ଯିବାକୁ ଥିଲା ଯେ କ'ଣ ୟେ ସେଆଡ଼େ ପାସେଞ୍ଜର୍ରେ ଯାଇ ହେବ କି ରିଜର୍ବ୍ରେ ଯାଇ ହେବ ଆଉ କେତେ କ'ଣ ରେଟ୍ ଲାଗିବ ଚାରି ହଜାର ଏତେ ଏତେ ପଇସା ହେଉଛି ଭାଇ ଆଉ ଟିକିଏ କମାଉନ ନାଇଁ ତେଲ ରେଟ୍ ବଢ଼ିଛି ଯେ ହେଲେ ବି ଏତେ ରେଟ୍ରେ ଗୋଟେ ଯାଇ ହେବ କି ଭାଇ କମ୍ ପଇସା ଅଛି ସେତିକି ବାଟ ଗଲାବେଳକୁ ଆଉ ଯାଇ ହେବ କି ଆଉ ଟିକିଏ କମାଅ ତାଠୁ ହଉ ଟିକିଏ ଦୁଇ ହଜାର ଭିତରେ ରଖ ଭାଇ ମୋର ଟିକିଏ ଅସୁବିଧା ଅଛି ନା ଯାଉଛି ଏଆଡ଼େ ମେଡିକାଲ୍ କେସ୍ ଥିଲା ଗଲା ବେଳକୁ ଆଉ ପଇସାଟା ଟିକିଏ ନିଅଣ୍ଟ ପଡ଼ୁଛି ମୋ ପାଖରେ ପଚିଶ ଶହ ଖଣ୍ଡେ ଅଛି ତେଣୁ ଦୁଇ ହଜାର ଖଣ୍ଡେ ଗଲେ ଆହୁରି ପାଞ୍ଚ ଶହ ଫେର୍ ଭଲ ମନ୍ଦ ଅଛି ତେଣୁ ଦୁଇ ହଜାର ଭିତରେ ରଖ ନାଇଁ ଭାଇ ତଥାପି ତ ଅଧିକ ପଇସା ହୋଇଯାଉଛି ଦେଖୁଛ ମେଡିକାଲ୍ କେସ୍ଟା ମେଡ଼ିକାଲ୍ କେସ୍ ବୋଲି ତମକୁ ଏତିକ କହୁଛି ନା ନହେଲେ ଆଉ କାହିଁକି ଏତିକି କହିଥାନ୍ତି ଅଲଗା କୁଆଡେ ଯାଉଥିଲେ ଅଲଗା କଥା ମେଡ଼ିକାଲ୍ କେସ୍ଟା ପଇସା ପତ୍ର ଖର୍ଚ୍ଚ ହୋଇଯାଇଛି ମେଡ଼ିକାଲ୍ରେ ଅଳ୍ପ ପଇସା ଅଛି ଆଉ ଦେଖ କେମିତି କ'ଣ ଟିକିଏ ଆଡ଼୍ଜଷ୍ଟ୍ ହେବ ଯେମିତି ଦେଖ ଆଉ ନାଇଁ ଗଲେ ଆମେ ଯିବୁ ଦଶଟା ବେଳକୁ ଗଲେ ଚାରିଟା ବେଲେ ରିଟର୍ନ୍ ହେବ ଆଉ ହଁ ହଁ ହଁ ଭାଇ ଲସ୍ ତ ଏବ ଆଉ କ'ଣ କରିବା ଅସୁବିଧା ପରିସ୍ଥିତି ଅଲଗା ପ୍ରକାର ଅଛି ନା ନହେଲେ ଟିକିଏ ଯେମିତିକି ଆଡ଼୍ଜଷ୍ଟ୍ ଟିକିଏ କର ଦେଖ ଚେଷ୍ଟା କର ଆଉ ହଁ ନାଇଁ ଯଦି ସେମିତି ହେବନି ବଲେ ଆଉ ଗୋଟେ କାମ କରିବା ନେଇକି ଆମେ ଛାଡ଼ି ଦେଇକି ପଳାଇ ଆସିବି ମୁଁ ତା'ପରେ ଅଲଗା ବ୍ୟବସ୍ତା ଦେଖିବି ଆଉ ଖାଲି ତୁମେ ନେଇକି ସେଇଠି ଛାଡ଼ି ଦେବ ଆଉ ଛାଡି ଦେଇକି ପଳାଇ ଆସିବ ଆଉ ହଁ ନାଇଁ ନିହାତି ସେଟା ତ ଡବଲ୍ ଲାଗିବ ଯେ ହେଲେ ବି ତୁମେ ଜଗିବ ଜାଗିଲା ବେଳକୁ ତୁମକୁ ଅଧିକ ସମୟ ଲାଗିବ ନା ତେଣୁ ସେ ଜଗିବାଟା ନାହିଁ ଛାଡ଼ି ଦେଇକି ପଳାଇବ ତା'ପରେ ମୁଁ ମୋର ବ୍ୟବସ୍ତା ଦେଖିବି କେମିତି କ'ଣ ଆସିବି ଆଉ ଦୁଇ ହଜାର କହିଲି ପରା ହଉ ତା'ହେଲେ ସମାନ ଦଶଟା ବେଳେ ପହଞ୍ଚିବେ ତ